ଶୀତ ମାସରେ ଆମର ବହୁତ ପ୍ରକାର ପନିପରିବା ଚାଷ ହୁଏ ସେଥିରେ ବର୍ଷା ବହୁତ କମ୍ ପରିମାଣରେ ହୁଏ ପନିପରିବା ଚାଷ ପାଇଁ ଆମେ କୂଅ ପୋଖରୀ ବ୍ୟବହାର କରୁ କୂଅରୁ ପାଣି ମୋଟର୍ରେ ଉଠାଇକରି ତାକୁ ଆମେ ସିଞ୍ଚନ କରୁ ଏବଂ ପାଣି ତାକୁ ବହୁତ ପାଣି ଯେଉଁଠି ଦରକାର ପୋଖରୀରୁ ସେଇଠି ପାଖରେ ପୋଖରୀ ଥିଲେ ପୋଖରୀରୁ ମୋଟର୍ ଲଗାଇ ଦେଇକି ଆମେ ଫସଲ କରୁ ଗହମ ପିଆଜ ରସୂଣ ପୋଇ ବାଇଗଣ ଲଙ୍କା ବିଲାତି ଏସବୁ ଫସଲ ସବୁ ହେଇଥାଏ ଶୀତ ମାସରେ ସେତେବେଳେ ଧାନ ଫସଲଟା ଉଠି ଯାଇଥାଏ ବିଲ ବାଡ଼ି ଆମର ପୋଖରୀମାନଙ୍କ ପାଖରେ ଯେଉଁ ବିଲ ବାଡ଼ି ଆମର ସବୁ ଥାଏ ସେଇ ବିଲ ବାଡ଼ିକି ସବୁ ଚାଷ କରି ଆମେ ଫସଲ ସବୁ କରୁ ଗହମ ବୁଣୁ ପିଆଜ ଲଗାଉ ରସୁଣ ଲଗାଉ ସେଇଥିରେ ବୋଇତାଳୁ ମଧ୍ୟ କିଛି ଗଛ ଲାଗିଥାଏ ଏଭଳି ଗୋଟେ ଚାଷ ବାସ ଚାଲେ ଆଉ ସେଗୁଡ଼ିକ ଆମେ କରିବା ପାଇଁ ନିଜେ ବହୁତ ପ୍ରକାର ପଇସାପତ୍ର ଖଟାଇ କରି ଆମେ ଚାଷବାସ କରୁ ଏଇଭଳି ପାଣିର ତ ସୁବିଧା ଶୀତ ମାସରେ ପାଣିର ତ ସୁବିଧା ନ ଥାଏ ଆଉ ପୋଖରୀ ମାନଙ୍କରୁ ବା କୂଅରୁ ପାଣି ମଡ଼ା ମଡ଼ି କରି କରି ଚାଷବାସ କରାଯାଏ ଆଉ କିନ୍ତୁ ସେଇ ଚାଷ ଫସଲ ନେଇ କରି ଆମେ ବଜାରରେ ବିକ୍ରି କରୁ ବଜାରରେ ବିକ୍ରି କରିକି ଯେଉଁ ପଇସା ଦୁଇଟା ଆମେ ପାଉ ସେ ପଇସାରେ ଆମେ ମୋଟର୍ କିଣୁ କିମ୍ବା ସେଇ ଚାଷ ଉପରେ ଲାଗେ ଆଉ ସେ ପଇସା ଆଉ ଖର୍ଚ୍ଚ ପତ୍ର ସେଇଥିରୁ ବି ଅବଶ୍ୟ କିଛି ଆମେ ଖର୍ଚ୍ଚ ପତ୍ର କରିପାରୁ ଏଭଳି ପରିବାର ଧରିକି ରହିଛୁ ଯେତେବେଳେ ଏଇ ସେଇଭଳି ଚାଲିଛି ଆଉ ସବୁ ଆଉ ସଂସ୍ଥା ଆଉ